ମୁଁ ଭଲ ଗୀତ ଗାଏ ଏହାର କାରଣ ହେଉଛି ମୋ ଗୁରୁଜୀ ମୋ ଗୁରୁଜୀ ହେଲେ ମୋ ସଫଳତାର କାରଣ ସିଏ ମୋତେ କେତେ କେତେ କୌଶଳ ଶିଖେଇଥିଲେ ଯେ କିପରି ଆଉ କେମିତି ତୁ ଭଲ ଗୀତ ଗାଇବୁ ଏହାଦ୍ଵାରା ମୁଁ ଭଲ ଗୀତ ଗାଇଲି ତାପରେ ସେ ଶ୍ଵାସ ନିୟନ୍ତ୍ରଣ ପାଇଁ ସେ କେତେ କୌଶଳ କହିଲେ ଯେମିତି ସକାଳୁ ଉଠି ଗରମ ପାଣିରେ କୁଳୁକୁଚା କରିବୁ ଯେମିତି କଣ୍ଠ ସଫା ରହିବ ତାପରେ ତାପରେ ସେ କିଛି କହିଲେ ଧ୍ୟାନ ଆଉ ଧ୍ୟାନ ଯୋଗ ଦ୍ୱାରା ତୋର ଶ୍ଵାସ କଣ୍ଠ ମାନେ ଭଲ ରହିବ ତାପରେ ସିଏ ମୋତେ ସିଏ ମୋତେ ପ୍ରତିଦିନ କହିଲେ ଯେ ତୁ ପାଞ୍ଚ ଛଅଥର ଅଭ୍ୟାସ କଲେ ତୁ ତୋର ଭଲ ଗୀତ ଗାଇବୁ